ଯେହେତୁ ଆମେ ଓଡ଼ିଶାର ଲୋକ ଆମ ପାଇଁ ଓଡ଼ିଆ ଭାଷା ଗର୍ବ ଓ ଗୌରବ ଓଡ଼ିଆ ଭାଷା ଶୁଣିବା ପାଇଁ ଆମକୁ ମଧୁର ଓ ସରଳ ସୁନ୍ଦର ହୋଇଥାଏ ସୁନ୍ଦର ହୋଇଥାଏ ଲୋକଙ୍କୁ ଲୋକବି ବହୁତ ଶୀଘ୍ର ଓଡ଼ିଆ ଭାଷା ବୁଝିଯାଆନ୍ତି ଏଥିରେ ବୁଝିବା ପାଇଁ କୌଣସି କଷ୍ଟ ବି ନଥାଏ କଷ୍ଟ ବି ନଥାଏ ଯେ କୌଣସି ଲୋକ ସରଳ ସୁନ୍ଦର ଭାବେ ତାହାକୁ ଶୁଣି ମନେରଖି ପାରିଥାଏ